ଆଜି ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛିି ଶିକ୍ଷା କ୍ଷେତ୍ରରେ ସରକାର କ'ଣ କରୁଛି ତ ଶିକ୍ଷା କ୍ଷେତ୍ରରେ ଆମ ସରକାର କରିଛି କ'ଣ ମାନେ ପିଲାମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦେଉଛି ପଢ଼ିବା ପାଇଁ ବହିପତ୍ର ଯାକ ଯୋଗାଇ ଦେଉଛି ଆଉ ଆମ ଯୋଉ ସ୍କୁଲ୍ ଗୁଡ଼ାକ ଅଛି ସେଇଟାକୁ ମଧ୍ୟ ଫାଇଭ୍ ଟି କରିଛନ୍ତି କାହିଁକି ନା କାରଣ ସରକାରୀ ସ୍କୁଲ୍ରେ ବହୁତ ପିଲାମାନେ ପଢ଼େ ପାଠ ପଢ଼ିବାର ଇଚ୍ଛା ନାହିଁ କାହିଁକି ନା ସେମାନେ ଚାହାଁନ୍ତି ଯେ ଆମେ ବି ଇଂଲିଶ୍ ମିଡ଼ିୟମ୍ରେ ପଢ଼ିବୁ କାହିଁକି ସେଇଠି ତାଙ୍କ ବୁଝିବା ପାଇଁ ମାନର ସବୁ ସମସ୍ୟା ମାନ ଦେଖାଯାଏ ନାହିଁ କାହିଁକି ସେଇଠି ଇ ଲାଇବ୍ରେରୀ ଥିବ ଲାଇବ୍ରେରୀ ଥିବ ବୁକ୍ ଷ୍ଟଲ୍ ଥିବ କମ୍ପ୍ୟୁଟର୍ ଲ୍ୟା୍ବ ଥିବ ସାଇନ୍ସ ଲ୍ୟାବ୍ ଥିବ ସେଗୁଡ଼ାକ ସବୁଥିବ ତ ସେଥିପାଇଁ ସରକାର ମାନ କ'ଣ କରିଛନ୍ତି ଆମ ଯେଉଁ ସରକାରୀ ବିଦ୍ୟାଳୟ ହାଇ ସ୍କୁଲ୍ ଗୁଡ଼ାକ ଅଛନ୍ତି ତ ସେଇଠି ସେ ଫାଇପ୍ଟି ଯୋଗେଇଛନ୍ତି ସ୍ମାର୍ଟ ବୋର୍ଡ଼ ଅଛି କ୍ଲାସ୍ରେ ସେମିତି ଇ ଲାଇବ୍ରେରୀ ଲାଇବ୍ରେରୀ ଲାବ୍ରୋଟୋରୀ ସାଇନ୍ସ ଲ୍ୟାବ୍ ସବୁ ତିଆରି କରିଛନ୍ତି ଆଉ କୃଷକମାନଙ୍କ ପାଇଁ କ'ଣ କରିଛନ୍ତି ଯେଉଁ କୃଷକମାନେ ମାନେ ଯେଉଁମାନେ ଚାଷ କରୁଛନ୍ତି ତାଙ୍କ ପାଇଁ ସରକାର ଆମର କାଳିଆ ଯୋଜନା ମଧ୍ୟ କରିଛନ୍ତି ଏହା ହେଉଛି ଆମ ସରକାରର ମୁକାବଲା କରିଛନ୍ତି ଏଇଟା ହେଉଛି ଆମ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଟା